ହ୍ୟାଲୋ ମୁଁ ତପସ୍ଵିନୀ କହୁଥିଲି ତାଳଗଣିରୁ ଖାଇବା ପାଇଁ ଯେଉଁ ପନିର ଅର୍ଡ଼ର କରିଥିଲି କେତେବେଳେ ଆସିବ ଏତେ ଲେଟ୍ କ'ଣ କରୁଛନ୍ତି ଆପଣ ଆସିବାକୁ କେତେ ଟାଇମ୍ ହେଲାନି ଏବେ ମୁଁ ଦଶଟାରେ ଅର୍ଡ଼ର କରିଥିଲି ହେଲାଣି ଏବେ ବାରଟା ଆଉ କେତେ ବେଳେ ଆସିବେ ଆପଣ ଅଡାଲ୍ଟି ଅଛନ୍ତି ତାଳଗଣିକୁ ଆସିବ ପାଇଁ ଆପଣଙ୍କୁ କେତେ ଟାଇମ୍ ଲାଗୁଛି କେତେ ଟାଇମ୍ ଆଉ ୱେଟ୍ କରିବି ଭୋକ ଲାଗିଲାନି ଖାଇବା ଟାଇମ୍ ମଧ୍ୟ ଓଭର୍ ହୋଇ ସାରିଲାଣି ଆସନ୍ତୁ ଟିକେ ଜଲ୍ଦି ଭୋକ ହେଲାଣି ଜୋର୍ ହେଉ ଜଲ୍ଦି ଆସନ୍ତୁ ମୁଁ ରଖୁଛି ଏବେ